ପ୍ୟାଣ୍ଟ ଗୋଟିଏ କିଣିଲି ପାଞ୍ଚ ଶହ ଟଙ୍କା ଦେଇକି କ'ଣ କହିବି ସେ ମାନେ ପ୍ୟାଣ୍ଟର ଦାମ ତ ହେଲେ ବହୁତ ଅଧିକା କିନ୍ତୁ କିଛି ଲାଭ ନାହିଁ ସେ ପ୍ୟାଣ୍ଟ କିଣିଲି ସେ ଭିତରେ ସେହିଟା ଚିରା ଫଟା ହୋଇଛି ମାନେ କେତେ କ'ଣ ହୋଇଛି ଚିରା ଚିରି ହୋଇଛି ଆଉ ଠିକରେ ସିଲା ହୋଇନି କିଛି ନାହିଁ କିଏ ଗୋଟିଏ ଦୋକାନରେ କେମିତି ବିକୁଛନ୍ତି କେଜାଣି କିଛି ବୁଝି ହେଉନି ଏ ପ୍ୟାଣ୍ଟ କିଣିକି ମୁଁ ବହୁତ ନଷ୍ଟରେ ପଡ଼ିଗଲି ବେକାରରେ ମୋର ପଇସା ବି ଲସ୍ ହେଲା ଏ ପ୍ୟାଣ୍ଟଟିକୁ ଧରିକି ମୁଁ କୁଆଡ଼େ ଯାଇପାରୁଛି ନା କୁଆଡ଼େ ପିନ୍ଧିକି ଯାଇପାରୁଛି ନା କ'ଣ କରିପାରୁଛି କିଛି କରିପାରୁନି ମୁଁ ଏ ପ୍ୟାଣ୍ଟ କିଣିକି ଲାଭ କିଛି ନାହିଁ ପ୍ୟାଣ୍ଟ ବି ଲମ୍ବାରେ ଛୋଟ ବେଶି ଟାଇଟ୍ ବି ହେଉଛି